ପ୍ରଥମେ ତ ଆମେ କୌଣସି ଯିବାକୁ ଭୁବନେଶ୍ୱରରେ ରହିବା ଲାଗି ଆମେ କେଉଁଠି ଜାଗାକୁ ଯିବାକୁ ଚାହିଁଲେ ଆମେ କ୍ୟାବ୍ ବୁକିଙ୍ଗ୍ କରୁ ଯେଉଁଟାକି ଓଲା ଆପ୍ ମାଧ୍ୟମରେ ବହୁତ ଉବେର କ୍ୟାବ୍ ବି ଅଛି ସେଥିରେ କ'ଣ ହୁଏ ନା ଆମେ ତାଙ୍କ ଏଜେନ୍ସିକି ଫୋନ୍ କରିକି କ୍ୟାବ୍ ବୁକିଙ୍ଗ୍ କରୁ ଯଦି ତାଙ୍କର କିଛି ଅ ବିଳମ୍ବ ହେଲା କି କ'ଣ ହେଲା ଆମେ ତାଙ୍କ ଆମର ଯଦି କୌଣସି କାମ ପାଇଁ ବିଳମ୍ବ ହେଉଛି ଆମେ ସେଇଟାକୁ ବାତିଲ କରିଦେଉ ଆଉ ନିକଟସ୍ଥ କ୍ୟାବମାନଙ୍କୁ ଦେଖିଥାଉ ତ ଯଦି ତାଙ୍କୁ ବି ଆମେ ପଚାରୁ ବିଳମ୍ୱ ବି କ'ଣ ପାଇଁ ହେଉଛି ତାଙ୍କର ଯଦି ସେ କୁହନ୍ତି ଆମର ଟ୍ରାଫିକରେ ରହିଯାଉଛି ସେଥିପାଇଁ ଆମର ଯଦି ବିଳମ୍ୱ ହେଉଛି ଆମେ ସେଇଟାବି ବାତିଲ କରୁ ଯଦି ସେମାନଙ୍କର କିଛି ଆ ମାନେ ଉତ୍ତର ନ ଆସିଲା ଆମେ ତାଙ୍କର ନିକଟସ୍ଥ ସ୍ଥାନ ଯାହା ବି ଜିନିଷ ଅଛି ତାଙ୍କ ଫୋନ୍ କରି କାଇଁକି ଡେରି ହେଉଛି କ'ଣ ପାଇଁ ଡେରି ହେଉଛି ଆମେ ତାଙ୍କୁ ଫୋନ୍ କରି ବୁଝିଥାଉ ସେମାନେ ତାଙ୍କର ଉତ୍ତର ଦିଅନ୍ତି ଯେ ଆମର ଯେଉଁ ଡ୍ରାଇଭର୍ ଅଛନ୍ତି କ୍ୟାବ୍ ଡ୍ରାଇଭର୍ ସେମାନେ କ'ଣ ପାଇଁ ଯାଇପାରୁନାହାଁନ୍ତି ସେମାନେ ଆମକୁ ତା'ର ସଠିକ ଉତ୍ତରଟା ଦେଇଥାନ୍ତି ତା'ଦ୍ୱାରା ଆମେ ବି ଜାଣିପରିବା କାହିଁକିନା ଅ ଅନ୍ୟ କ୍ୟାବ୍ କେମିତି ବୁକିଙ୍ଗ୍ କରିବୁ ସେଇଟା ଆମେ ତା' ଦେହରେ ଆମେ ଜାଣିପାରିଥାଉ